ଦୁଇ ଜାନୁଆରୀ ଦୁଇ ହଜାର ଦୁଇ ଚାରି ମାର୍ଚ୍ଚ ଦୁଇ ହଜାର ଚାରି ଆଠ ଫେବୃଆରୀ ଦୁଇ ହଜାର ଆଠ ଉଣେଇଶି ଅଗଷ୍ଟ ଦୁଇ ହଜାର ଏଗାର ଅଣ ତିରିଶି ଅକ୍ଟୋବର ଦୁଇ ହଜାର ଅଠର